ଆଜ୍ଞା ହଁ ଆମ ଅଞ୍ଚଳରେ ବହୁତ ହସ୍ତଲିପି କ୍ଷେତ୍ର ଅଛି ଯାହାକି ଘଟଗାଁ ମନ୍ଦିର ଆମର ସବୁଠୁ ଫେମସ୍ ଯାହାକି ଲୋକମାନେ ବହୁତ ଦୂର ଦୂର ଜାଗାରୁ ଆସନ୍ତି ଆମ ଘଟଗାଁ ମନ୍ଦିରକୁ ଏଇଟା ବହୁତ ସାଂସ୍କୃତିକ ଏମିତିକି ଆମ ଆମ ଆତ୍ମୀୟ କେଉଁଝର ଜିଲ୍ଲାରେ ବି ବହୁତ ବଡ଼ ଜଗନ୍ନାଥ ମନ୍ଦିର ଏବେ ହେଇଗଲାଣି ଯେ କି ସିଏ ବି ହସ୍ତଲିପି ମନ୍ଦିର ବହୁତ ପରମ୍ପରାର ସହିତ କାମ କରୁଛନ୍ତି ଏବଂ ଐତିହାସର ବି ଯୋଗଦାନ ମଧ୍ୟ ଦେଉଛନ୍ତି ସେଥିପାଇଁ ମୁଁ ବହୁତ ଖୁସି ଏବଂ ଗର୍ବିତ ଯେ କି ଆମ ପରମ୍ପରା ବିଷୟରେ ବି ଆପଣ କିଛି ପ୍ରଶ୍ନ କରିଥିବାରୁ ମୁଁ ଆପଣଙ୍କୁ ଏତିକି ଧନ୍ୟବାଦ ଦେଇ କହୁଛି କି କି ଆମ ଯେଉଁ ଘଟଗାଁ ମନ୍ଦିର ହଉ କିବା ଜଗନ୍ନାଥ ମନ୍ଦିର ହଉ ଏଇଟା ବହୁତ ଐତିହାସିକ ଓ ସାଂସ୍କୃତିକ ପରିଚୟ ମଧ୍ୟ